ମୁଁ ପ୍ରଥମେ ବା ଆମେ ଚିତ୍ରାଙ୍କନ କରିବାକୁ ହେଲେ ପ୍ରଥମେ ନିଜର ଗୁରୁ ବା ନିଜର ଯେଉଁ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ଏକ୍ସପିରିଏନ୍ସ ଥିବ ଥାଇ ତା ପାଖରେ ଯାଇ ତାଙ୍କ ପାଖରେ ଯାଇ ବିଭିନ୍ନପ୍ରକାର ଚିତ୍ରାଙ୍କନର ଟିପ୍ସ ବା ବିଭିନ୍ନପ୍ରକାର ତଥ୍ୟ ଜାଣିବା ଜାଣିବା ଦ୍ୱାରା ଯାହାକି କିଛି ନା କିଛି ଆମ ନୂତନ ଚିତ୍ରାଙ୍କନ ବା ଚିତ୍ରାଙ୍କନର ଯେଉଁ କଷ୍ଟକର ହେଉଛି ଯେଉଁ ଜିନିଷ ତା'ର ଉପରେ ଗୋବେଷଣା କରିବା ଏବଂ ବାର୍ ବାର୍ ଅଭ୍ୟାସ ଦ୍ୱାରା ଏହାକୁ ଦୂର କରିହେବ ଯାହା ଦ୍ୱାରା ବାରମ୍ବାର ଅଭ୍ୟାସ ଦ୍ୱାରା ଯେକୌଣସି ଜିନିଷ ମଧ୍ୟ କଷ୍ଟ ଦୂର ହୋଇଇପାରିବ ଏହା ହେଉଛି ବା ଏହି ମୂଳ ଉଦ୍ଦେଶ୍ୟ ବା ଯେଉଁ ଚିତ୍ରାଙ୍କନ କରିବା ପାଇଁ ଯେଉଁ ଅଭ୍ୟାସ ଦରକାର ଯେଉଁ ସମୟ ଦରକାର ଯେକୌଣସି ଉପରେ ସମୟ ଦେଲେ ସେ ଜିନିଷ ସେ ସ୍ଥାନର ଅଭ୍ୟାସ ଆହୁରି ସୁଦୃଢ଼ ହୋଇପାରେ